ଟେକ୍ନୋଲୋଜି ଏବଂ ଇଣ୍ଟରନେଟ ର ବୃଦ୍ଧି ସହିତ ଓଡ଼ିଆ ଭାଷାର ବ୍ୟବହାର ଅତି ସୁନ୍ଦର ଭାବରେ ବଦଳିଛି କାରଣ ଆଗରୁ ଓଡ଼ିଆ ଭାଷାର ବ୍ୟବହାର ଆମ ଓଡ଼ିଶା ମଧ୍ୟରେ ସୀମିତ ରହୁଥିଲା ଟେକ୍ନୋଲୋଜି ମାଧ୍ୟମରେ ବା ଇଣ୍ଟରନେଟ ମାଧ୍ୟମରେ ୟୁଟ୍ୟୁବ ଫେସବୁକ ଟୁଇଟର ମାଧ୍ୟମରେ ଆମେ ଦେଶ ତଥା ବିଦେଶରେ ଆମ ଓଡ଼ିଆ ଭାଷା କୁ ଲୋକମାନେ ଜାଣି ପାରୁଛନ୍ତି ସେଇଟା କିପରି ଭାବରେ ନା ଟେକ୍ନୋଲୋଜି ଭାସ୍ ଟେକ୍ନୋଲଜି ରେ ଆମ ଓଡ଼ିଆ କଥାଟାକୁ ସେ ଟେକ୍ନୋଲୋଜି ଅଟୋମେଟିକ୍ ଇଂଲିଶରେ ହିନ୍ଦୀରେ ବିଭିନ୍ନ ଦେଶ ଅନୁଯାୟୀ ଭାଷାରେ ସେ ରୂପାନ୍ତରିତ କରି ଦେଉଛି ଯାହା ଫଳରେ କି ଏହି ଟେକ୍ନୋଲୋଜି ଇଣ୍ଟରନେଟ ବୃଦ୍ଧି ସହିତ ଆମ ଓଡ଼ିଆ ଭାଷାର ବ୍ୟବହାର ସୁନ୍ଦର ଭାବରେ ବଦଳିଛି